ଭାଇ ଚପଲ ଦେଖାଇଲ ଚପଲଟା ଦେଖାଇଲ ଭାଇ ସେ ଚପଲଟା ସେଇ କଳାଟା ଦେଖାଅ ଏଇ ସେଇ ଏଇ ଦେଖୁନ ସେଇ ସିଧାରେ ଯେଉଁ ଥୋଇନ କଳାଟା ଏଇ ବାମ ପଟେ ଯେଉଁ କଳାଟା ଥୁଆ ହେଇଛି ଦେଖାଅ ସେଇଟା ହଁ ମୋ ପାଦକୁ ତ ହେଉନି ହବନି ବୋଧେ ସେଇଟା ମୋର ପାଞ୍ଚ ନମ୍ବର ହଁ ଦେଖିଲ ଟିକେ ଭାଇ ଦେଖ ନାହିଁ ନାହିଁ ମୋତେ କଳା କଲରଟା ଦରକାର ନାହିଁ ଏଇ ଡିଜାଇନ୍ଟା ଭଲ ଲାଗୁନି ନାହିଁ ମୋତେ ତା ଡିଜାଇନ୍ଟା ଭାଇ ଭଲ ଲାଗୁନି ଆଉ ଗୋଟେ ଜୋତା ନହେଲେ ଦେଖାଇବେ ଜୋତା ଅଛି ଦେଖାଇଲ ଟିକେ କଳା କଲର ଜୋତା ଦେଖାଅ ହାପ୍ ସୁ

ହଁ ପାଦକୁ ହଉନି ହଁ

ନା ଭାଇ ମାନୁନି ପାଦକୁ ଆଉ ଗୋଟେ ଅଲଗାଟେ ଦେଖାଅ ଅଲଗା ଡିଜାଇନ୍ ଦେଖାଅ ଅଲଗା ଭେରାଇଟିର ହଁ ଏଇ ହିଲ୍ଟା କେତେ ଏଇ ହିଲ୍ଟା ହଁ ତିନିଶହ ଟଙ୍କା ଦେଖାଇଲ ଭାଇ ପାଦକୁ ହେଉଛି କି ନାହିଁ ଦେଖିଆ ନାଇଁ ଏଇଟା ଛଅ ନମ୍ବର ହଉନି ଢିଲା ହେଉଛି ଏଇଠି ତମ ଦୋକାନରେ ରଖିନ କି ନାହିଁ ଏଇ ଜୋତାଟା ଦିଅ ଏଇ ଜୋତାଟା ମୋତେ ହେଇଯିବ ବୋଧେ ହଁ ଦେଖାଅ ଦେଖାଅ ହଉ ଚାରିଶହ ପଚାଶ ହଉ କିନ୍ତୁ ଜୋତାଟା ପିନ୍ଧିଲେ ଯେମିତି ପାଦକୁ ଭଲ ଲାଗିବ ସେମିତି ଦରକାର ହଉ ଦେଇଦିଅ ଏଇଟା ମୋତେ ହେଇଯାଉଛି ଠିକ୍ ଦେଇଦିଅ ମୋତେ ଏଇଟା ବିଲ୍ କରିଦିଅ ନାହିଁ ନାହିଁ ଏଇଟାକା ଭଲ ଲାଗୁଛି ଚାରିଶ ନିଅ ଯେ ଆଉ ହଉ ନିଅ କୁହ ନାହିଁ ନାହିଁ ଏଇ ଜୋତାଟା ଦିଅ ନାହିଁ ନାହିଁ ଆଉ ନେବିନି ଏଇ ଗୋଟେ ଗୋଟେ ତ ଚାରିଶହ ଟଙ୍କା ସରିଗଲା ଆଉ କ'ଣ ନେବି

ନାହିଁ ସେଇରା ଚାଲି ପାରିବିନି ପେନ୍ସିଲ୍ ହିଲ୍ ପିନ୍ଧିକି ଜୋତାଟା ଦିଅ ଭଲ ହଉ ଦିଅ ଏଇଟା ଦିଅ ନାହିଁ ଏଇ ଏଇ ଜୋତାଟା ଏକା ଦିଅ ହଁ ପ୍ୟାକ୍ କରିଦିଅ